ହଁ ଭାଈ ହ୍ୟାଲୋ

କିଣିବାର ଥିଲା କି ମୋବାଇଲ ନେବେ ଭିବୋ ଅଛି ଓପୋ ଅଛି ପୋକୋ ଅଛି ରିୟଲମି ଅଛି କି ଫୋନ ନେବେ ଭିବୋ ଅଛି ତେର ହଜାର ପୋକୋ ଅଛି ଆଠ ହଜାର ରିୟଲମି ଅଛି ଦଶ ହଜାର ଏମିତି ଅଛି ରେଡ଼ମି ଅଛି ପନ୍ଦର ହଜାର ସ୍ୟାମସଙ୍ଗ ଭଲ କ୍ଵାଲିଟିଟା ସତରହଜାର ଟଙ୍କା ପଳାଇ ଆସିବ ରିୟଲମି ଦଶହଜାର

ଭଲ ଏଇନା ପଡ଼ୁଛି ତ ଭିବୋ ୱାଇ ଟ୍ୱେଣ୍ଟି ଭିବୋ ୱାଇ ସତର ଇରା ଏମିତି ଭଲ ପଡ଼ୁଛି ଭିବୋ କ'ଣ ଭିବୋ କୋଡ଼ିଏ ହଜାର ଭିବୋ ୱାଇ ସତରଟା ପଳାଇ ଆସିବ ଷୋହଳ ହଜାର ନଅଶହ ଅନେଶ୍ୱତ ଆଉ କି ଫୋନ ନେବେ ତା'ହେଲେ କହୁଛନ୍ତି ଭିବୋ କ'ଣ ଭିବୋ କୋଡ଼ିଏ ହଜାରରେ କୋଡ଼ିଏ ହଜାରରେ ଆସିବା ଭିବୋ ଟ୍ୱେଣ୍ଟି ଜି'ଟା

ମୋ ଦୋକାନ ରହୁଛି ସାଢ଼େ ଗୋଟେ ଦୁଇଟା ଯାଏଁ ଖୋଲା ରହୁଛି ରହୁଛି ତା'ପରେ ଅଧ ଘଣ୍ଟେ ବନ୍ଦ ତା'ପରେ ପୁଣି ତିନିଟାରୁ ଖୋଲା ରାତି ନଅଟା ଯାଏଁ ଡିସକାଉଣ୍ଟ ଟ୍ୱେଣ୍ଟି ପରସେଣ୍ଟ ଡିସକାଉଣ୍ଟ ଏଇନା ଚାଲିଛି ଚାର୍ଜର୍ ତ ଅଫର୍ ଚାର୍ଜର୍ ମିଳିବ ଚାର୍ଜର୍ ତା'ର କଭର୍ ବି ଦିଆଯିବ ଚାର୍ଜର୍ ଦିଆଯିବ କଭର୍ ଦିଆଯିବ ନା ନା ଇୟର୍ କର୍ଡ଼ ତ ଭାଇ ଏଇନା ନାହିଁ ଇୟର୍ କର୍ଡ଼ ତ ଏଇନା ଅଫର୍ ନାହିଁ ଇୟର୍ କର୍ଡ଼ ଅଫର୍ ଥିଲା ମାସେ ତଳେ ଇୟର୍ କର୍ଡ଼ର ଅଫର୍ ଥିଲା ଇୟର୍ କର୍ଡ଼ ଚାର୍ଜର୍ ତା'ସାଙ୍ଗରେ ଗୋଟେ ପାୱାର୍ ବ୍ୟାଙ୍କ ଭାଇ ଅଫର୍ ଯେତେବେଳେ ଯାହା ଆସିବ ନା ମୁଁ ଆଉ କ'ଣ କରିପାରିବି ନା ଭାଇ ଏବେ ତ ଖାଲି ରିୟଲମି ସି ଟ୍ୱେଣ୍ଟି ୱାନ୍ଟାରେ ଅଫର୍ ଅଛି ସେଟା ଟିକେ ଖରାପ ପଡ଼ିବ ସେଟା ଆସିବ ତେର ହଜାର ତେର ହଜାର ତା'ସାଙ୍ଗରେ ଅଛି ଚାର୍ଜର୍ ପାୱାର୍ ବ୍ୟାଙ୍କ ଇୟର୍ କର୍ଡ଼ ଭାଇ ମୁଁ ଭାଇ ମୁଁ ଅଛି ଏଇନା ମୁଁ ଅଛି ଏବେ ଅଛି ଏଇନା ଆଉ ରହିମି ସାଢ଼େ ଗୋଟେ ସାଢ଼େ ଗୋଟେ ଦୁଇଟା ଖାଲି ମୁଁ ରହିମି ତା'ପରେ ଭାଇ ଆସିକି ବସିବେ ରାତି ବସିବେ ସାଢ଼େ ନଅଟା ଦଶଟା ଭାଇ ବସିବେ ତା'ପରେ ବନ୍ଦ କରିଦେବେ ତୁମେ ଭାଇ କେତେବେଳେ ଆସିବ

ହଁ ଭାଇ ମୁଁ ଯେତେବେଳେ ଥିମି ମୁଁ ହଁ ଭାଇ ମୁଁ ଯେତେବେଳେ ଥିମି ମୁଁ ଆପଣଙ୍କୁ କଲ୍ କରିଦେମି ଆପଣ ଆସିକି ମୋବାଇଲ ନେବେ ଆଉ

ହଉ ଭାଇ ରଖ